ଘରେ ବାଡ଼ିରେ ଆମେ ପନିପରିବା ଚାଷ କରୁ ମରୁଡ଼ି ହେଲେ ଆମେ କଣ କରୁନା ପାଣି ପାଇଁ ସୁବିଧା ନଳକୂପ ଯେଉଁଠି ପାଣି ଆଣୁ ମଟର ପାଣି ମଡ଼ାଉ ଗାଡ଼ିଆରୁ ନାଳ ଚିରିକି ପାଣି ଦେଉ ମରୁଡ଼ି ପାଣିପାଗ ବହୁତ ଖରା ପ୍ରବଳ ହେଉଛି ହେଲେ ସେଇ ଜାଗା ଅଟୋମେଟିକ୍ ମରୁଡ଼ି ହେବ ମରୁଡ଼ି ହେଲେ ପାଣି ବର୍ଷା ହୁଏନି ଯେତେବେଳେ ଆମେ ନଦୀରୁ ପାଣି ପକାଉ ନହେନେ ଗାଡ଼ିଆରୁ ପାଣି ପକେଇକି ବୋରିଙ୍ଗ ଦ୍ବାରା ପାଣି ମଡ଼ଉ ପାଣି ମଡ଼େଇଲେ ଆମର ଭଲ ଚାଷ ହୁଏ ଆଉ ଆଉ ପାଣି ଯଦି ଅଧିକ ହେଲା ଲଘୁଚାପ ବର୍ଷା ହେଲା କି ବର୍ଷା ଜୋରସେ ହେଲା ତାକୁ ସାଙ୍ଗେ ସାଙ୍ଗେ ଚିରିକି ପାଣିଟା ଅନ୍ୟ ଜାଗାକୁ ସ୍ଥାନାନ୍ତରିତ କରୁ ଆଉ ନାଳ ଚିରିକି ବାହାର କରୁ ନହଲେ ଗଛ ପଚିଯାଏ ମରୁଡ଼ି ପାଣି ଦ୍ବାରା ସବୁ ଗଛ ନଷ୍ଟ ହୋଇଯାଏ ଆମର ପନିପରିବା ଚାଷ ନଷ୍ଟ ହୋଇଯାଏ ଗଛ ପତ୍ର ସବୁ ନଷ୍ଟ ହୋଇଯାଏ ଖରାରେ ମରୁଡ଼ି ହେଇଯାଏ ମରୁଡ଼ି ହେଲେ ଆମେ ବହୁତ ହଇରାଣ ହେଉ ଆଉ ଯେଉଁ ଫୁଲ ଗଛ ସବୁ ଲଗାଉ ନହେନେ ଯେଉଁ ଶାଗ ଗଛ ପନିପରିବା ଚାଷ ସବୁ ଜିନିଷ କରୁ ଅସୁବିଧା ହୁଏ ବର୍ଷା ଦିନେ ପାଣିରେ ଯେଉଁ ଫସଲ ଆମେ କରୁ ଅତିରିକ୍ତ ବର୍ଷା ହେଲେ ଗଛ ପଚିଯାଏ ତାକୁ ସାଙ୍ଗେ ସାଙ୍ଗେ ଗଛକୁ ହାଣିକି କାଙ୍କରେ ଆମେ ପାଣି ଡାଇଭର୍ଟ କରୁ ଏ ସବୁ କଲେ ଆମର ଗଛ ଯତ୍ନ ନେଉ ସାର ଔଷଧ ପକ୍ଆଉ ଆଉ ଦେଖି ଚାହିଁକି କରୁ ଯେଉଁ ସମୟରେ ଯାହା ଗବେଷଣ କରିବା କଥା କରୁ ପାଣିର ଅସୁବିଧା ହେଲେ ଆମେ ସୁବିଧା କରିବାକୁ ପଡ଼ିବ ଗଛ ନଷ୍ଟ ହୋଇଯିବ ଆମର ଫସଲ ନଷ୍ଟ ହୋଇଯିବ ପାଣିପାଗ ଖରାପ ଯେତେବେଳେ ହୋଇଥିବ ବର୍ତ୍ତମାନ ସେହି ସମୟରେ ଆମେ ରକ୍ଷଣ ବେକ୍ଷଣ କରୁ